ହଁ ଭାଇ ତୁମେ ପନିପରିବା ବିକୁଛ କି ଆଉ କ'ଣ କି କି ପନିପରିବା ଅଛି ଆଉ ଫୁଲକୋବି ରେଟ୍ କେତେ ଓଃ କେମିତି ତାର ବୋଲେ କେମିତି ସାର ଫାର କେମିତି ଇଉଜ୍ କରୁଛନ୍ତି କେମିତି ଭଲ ତ ଆଉ କେ ଜି କେତେ ଫୁଲକୋବି ହଉ ଫୁଲକୋବି ଆମର ଭୋଜି ଅଛି ତ ଫୁଲକୋବି ଗୋଟେ କୁଇଣ୍ଟାଲ୍ ଦରକାର ଗୋଟେ କୁଇଣ୍ଟାଲ୍କୁ କେତେ ଅଃ ଟିକେ କମ୍ କଲେ ହେବନାଇ କି ଭାଇ ଟିକେ କମ୍ କର ନ ହେଲେ ଅଲଗା ଦୋକାନରୁ ନେଇଯିବି ଆଉ ଟିକେ କମ୍ କଲେ ହେବ ନାହିଁକି ଆଉ ଟମାଟୋ କେ ଜି କେତେ ଓଃ କେମିତି ହେଲା ଓଷଦ୍ ଫୋସଦ୍ କେମିତି ବ୍ୟବହାର କରୁଛ କେମିତି ବୋଲେ ସାର ଫାର ବେଶୀ ଇଉଜ୍ କରୁଛ କି ସେଗୁଡ଼ା ଖାଇଲେ ମଣିଷମାନେ ମରିଯିବେ ଜାଣିଛ କି ନାହିଁ ଆଉ ଏତେ କ'ଣ ଇଉଜ୍ କରୁଛ ଓଷଦ୍ ଓହୋ ଆରେ ଟମାଟୋ ଆଉ ଗୋଟେ ପଚାଶ କେ ଜି ଦରକାର ବାହାଘର ଭୋଜି ପାଇଁ ଆଉରି ଆଉରି କେମିତି କ'ଣ କ'ଣ ଅଛି ବାଇଗଣ ଆହୁରି କିଛି ନାହିଁ କି ହଁ ଲଙ୍କା ଲଙ୍କା ଗୋଟେ କୋଡ଼ିଏ କେ ଜି ଦରକାର ଆଉ ଲଙ୍କା ଲଙ୍କା କେ ଜି କେତେ କୋଡ଼ିଏ ହଉ ଲଙ୍କା କେ ଜି ଗୋଟେ କୋଡ଼ିଏ ଲଙ୍କା ଗୋଟେ କୋଡ଼ିଏ କେ ଜି ଦରକାର ଆହୁରି ଲଙ୍କା କେମିତି ସବୁ ଓଷଦ୍ ଫୋସଦ୍ ବ୍ୟବହାର ଖାଇଲେ କିଛି ଅସୁବିଧା ନାହିଁ ପରା ସବୁ ଠିକ୍ ପରିମାଣରେ ଦେଉଛ ଓ ହୋ ଆହୁରି ମୂଳା ନାଇଁ କି ଗାଜର୍ ନାହିଁ କି ଆଉ ମୂଳା କେ ଜି କେତେ ତିରିଶ ଅଛି କି ଆଉ ମୂଳା ଗୋଟେ ଦଶ କେ ଜି ଦରକାର ମୂଳା ବି ତ ଭଲ ଭାବରେ ଠିକ୍ ପରିମାଣରେ ଔଷଧ ବ୍ୟବହାର କରୁଛ ଓ ହୋ ହଉ କାଲିକୁ ବାହାଘର ଅଛି କାଲିକୁ ପହଁଚେଇ ଦେବ କି ଘରେ ହଁ କାଲିକୁ ଯେତିକି ସାମାନ୍ କହିଲି କାଲିକୁ ଦରକାର ଆଉ କଖାରୁ ନାଇଁ କି କଖାରୁ ଆଳୁ କେତେ ହେବ ହଁ ସେଇ ତିରିଶ କେଜି ଗୋଟେ ଦରକାର କଖାରୁ ହଁ କଖାରୁ ଗୋଟେ କୋଡ଼ିଏ କେ ଜି ପଠେଇଦିଅ ଆଉ ଭାଇ କାଲିକୁ ଯେତିକି ସାମାନ୍ କହିଲି କାଲିକୁ ଘରେ ପଠେଇଦେବ ହଁ ହଁ ରଖୁଛି